ହାଁ ହାଁ ହାଁ ହାଁ ହାଁ କେତେ ଲେଖା ପକାଉଛ କି ସିଙ୍ଗଡ଼ା ଆଉ କେତେ ଲେଖା ପକଉଛ ହାଁ ହାଁ ହାଁ ହାଁ ଫ୍ରିଜ୍ରେ ସେ ଯାକ ଗୁଡ଼ାକ ଅଛି ନା କ'ଣ ବିକ୍ରି ବିକ୍ରି ହଉଛି କି ନାହିଁ ହାଁ ହାଁ ହାଁ ହାଁ ହାଁ ହାଁ ମୋତେ ସିଙ୍ଗଡ଼ା ଚାରି ପ୍ୟାକେଟ୍ ଦେଇ ଦିଅନ୍ତୁ ଆଉ ଦେଇ ଦିଅନ୍ତୁ କେତେ ଲେଖା ଏଇ ପ୍ଲେଟ୍କୁ ସେଇ କୋଡ଼ିଏ ଵାଲା ଦେଇ ଦିଅନ୍ତୁ ଆଉ କେତେ ଆଉ ଯୋଉ ବାକି ବାଙ୍ଗଲୋର୍ରେ ଦଶ ଟଙ୍କା ନେଉଛନ୍ତି ସେଠି ମୁଁ କଣ୍ଟାକ୍ଟ କରିଦେବି କି ଶୁଣ ଶୁଣ ଶୁଣ ସେଠି ମୁଁ କଣ୍ଟାକ୍ଟ କରିଦେବି ଷ୍ଟଲ୍ ଗୋଟେ ମିଳିଯିବ ସେଠି ରହିବ କି ବଢ଼ିଆ ବିକ୍ରି ହେବ ବଢ଼ିଆ ବିକ୍ରି ହେବ ତେଲ ଫେଲ ପୁରା ଶସ୍ତାରେ ମିଳିବ ସେଠି ନାଇଁ ଶୁଣ ଶୁଣ ସେଠି ମୁଁ ସେ କମ୍ପାନୀରେ ଥିଲି ତ ସେଠି ଆମ ଓଡ଼ିଶାର ଲୋକ ରୁହନ୍ତି ସେ କମ୍ପାନୀରେ ଥିଲି ମୁଁ ହାଁ ଦିଅ ଦିଅ ତୁମର ସିଙ୍ଗଡ଼ା କେମିତି ଲାଗୁଛି ଦିଅ

ହୁଁ ହଁ ମତେ ଦିଅ ଯୋଉଟା ବେଶୀ ଶସ୍ତା ଅଛି ନା ସେଇଟା ଦେଇ ଦିଅ କାହିଁକିନା ଆମ ଦୋକାନ ମଧ୍ୟ ବହୁତ ଶସ୍ତାରେ ମିଳିବ ମିଳିବ ଆଉ ହୁଁ ହୁଁ ହୁଁ ହୁଁ ହେ ନାଇଁ ପାର୍ସଲ୍ ଦେଇ ଦିଅ ଖାଇବିନି ଏଠି ନାଇଁ ପାର୍ସଲ୍ କମ୍ ଟିକେ ଡିସକାଉଣ୍ଟ ଦିଅନ୍ତୁ ପୁରା ଆଚ୍ଛା ନାଇଁ ନାଇଁ ସେମିତି ହେବ ନାଇଁ ଡିସକାଉଣ୍ଟ ଦେଲେ ନେଇ ଯିବି ନହେଲେ ନେଇ ଯିବି ନାଇଁ ଆଉ ହଉ ଦିଅ ଦିଅ ଦିଅ ଦିଅ ଯଦି ଫ୍ରେସ୍ଟା ଅଛି ତ ଦେଇ ଦିଅ ଆଉ ହଁ ପାର୍ସଲ୍ କହିଲି ପରା ହାଁ ତେଲ କେତେ ରେଟ୍ର ଅଛି କି କିଣିକି କେତେ ରେଟ୍କୁ କେତେ ରେଟ୍ରେ କିଣୁଛ ତେଲ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହଉ ହଉ

ହଁ ହଁ ହଁ ଧନ୍ୟବାଦ